ଯଦି ଆମ ପରିବାରରେ କେହି ଜଣେ ଅସୁସ୍ଥ ଥାଆନ୍ତି ସେତେବେଳେ ମୁଁ ତାଙ୍କୁ ବେଶି ତ ରୁଟି ସନ୍ତୁଳା ହିଁ ଦେଇଥାଏ କିନ୍ତୁ ତାଙ୍କ ପାଟିକୁ ସେଇଟା ବେଶି ଭଲ ଲାଗେନି ରୁଟି ସନ୍ତୁଳାଟା ଦେହ ଖରାପ ସମୟରେ ଦେଲେ ବି ପାଟିକୁ ଭଲ ଲାଗିବନି ସେଥିଯୋଗୁ ମୁଁ ତାଙ୍କୁ ଖଟା ସେଥିରେ ଦେଇଥାଏ ରୁଟି ସନ୍ତୁଳା ତା ସହିତ କିଛି ଖଟା କିମ୍ବା ଟିକେ ଟିକେ ତରକାରୀ ଝୋଳ ମଧ୍ୟ ଦେଇଥାଏ ତାପରେ କ'ଣ କହିଲେ ଖେଚେଡ଼ି ତାପରେ ଆମର ପରିବା ସିଝା ଗାଜର ବିଟ୍ ଏମିତି କହିହେବନି ଯେ କେଉଁ ରୋଗ ହେଇଛି ପ୍ରତ୍ୟେକ ରୋଗ ପାଇଁ ତ ପରିବା ପନି ମାନେ ଅଲଗା ଅଲଗା ଯେଉଁ ରୋଗ ହେଇଥାଏ ତା ଅନୁସାରେ ଯେଉଁ ପରିବା ଥାଏ ସେ ପରିବାକୁ ପକାଇ ମୁଁ ତରକାରୀ କରିଥାଏ ସେ ପରିବାର ସିଝା ଦେଇଥାଏ ବେଳେବେଳେ ଆପଣଙ୍କ ରକ୍ତ ଯେତେବେଳେ ଅଭାବ ହୁଏ ଡାଳିମ୍ବ ବି ଖାଇବାକୁ ପଡ଼େ ଫଳ ବି ଆଣିବାକୁ ପଡ଼େ ତା ସହିତ ଶରୀରକୁ ଟିକେ ବଢ଼ିବା ପାଇଁ ଭିଟାମିନ ବି ଖାଇବାକୁ ପଡ଼େ ସେହି ସବୁ ଜିନିଷ ଦେବାକୁ ପଡ଼େ କାରଣ ଯେଉଁ ଯେଉଁ ରୋଗ ଅନୁଯାୟୀ ଯେଉଁଟା ଠିକ୍ ସେଇ ଜିନିଷ ଆମେ ତାଙ୍କୁ ଦେଇଥାଉ